ଆମ ଅଞ୍ଚଳରେ ଧର୍ମ ପ୍ରବାହିିତ କରେ ସମାଜରେ କାହିଁକିନା ସମସ୍ତେ ଧର୍ମ ପ୍ରତି ବହୁତ ଆଶକ୍ତି ଥାନ୍ତି ଧର୍ମ ଧାର୍ମିକ ଭଗବାନ ପ୍ରତି ତାଙ୍କର ମତ ମାନନ୍ତି ବହୁତ ତାଙ୍କେ ଆଉ ଏ ପାଖାପାଖି ଜଗନ୍ନାଥ ମନ୍ଦିର ଆଉ ଶିବଙ୍କ ମନ୍ଦିରରେ ଲୋକ ବହୁତ ଲୋକ ଆସନ୍ତି ଏଠାରେ ଶିବଙ୍କ ମନ୍ଦିର ଗୁପ୍ତେଶ୍ଵର ମନ୍ଦିରଠାରେ ଅଛି ତ ସେଇ ଜାଗାରେ ବାହା ବାହାର ଦେଶର ଲୋକ ବି ଆସିକି ଦର୍ଶନ କରନ୍ତି ବହୁତ ଆନନ୍ଦମୟ ଜାଗା ସେଇଠି ସେଠି ଗଲେ ପଥର ଯାକ ହେଇକି ପ ମନ୍ଦିର ସୃଷ୍ଟି ହେଇଛି ଲୋକମାନେ ବହୁତ ଭିଡ଼ ଥାନ୍ତି ସେଠି ଆଉ ସାକ୍ଷାତ ଶିବଙ୍କର ଦର୍ଶନ କରାଯାଏ ସେଇ ବଡ଼ ଲିିଙ୍ଗ ଅଛି ଗୁମ୍ଫା ଗୁମ୍ଫା ଭିତରକୁ ଯାଇକି ସବୁକିଛି ଦର୍ଶନ କରାଯାଏ ଆଉ ଏ ଆମର ପାଖାପାଖି ଅଞ୍ଚଳରେ ଲିଙ୍ଗରାଜ ମନ୍ଦିର ବି ଅଛି ଜଗନ୍ନାଥ ମନ୍ଦିର ଦଶ ପନ୍ଦର କିଲୋମିଟର ଡିଷ୍ଟାନ୍ସରେ ଅଛି ସେଇଠି ବି ଲୋକ ଯାଆନ୍ତି ମାନନ୍ତି ଲୋକ ଭଗବାନଙ୍କ ପ୍ରତି